ସୁଲଭ ପରିବହନର ଅଭାବ ନିକଟବର୍ତ୍ତୀ ସହର କିମ୍ବା ସହରରେ ସ୍ୱାସ୍ଥ୍ୟ ସେବା ଶିକ୍ଷା କିମ୍ବା ଚାକିରି କିମ୍ବା ତାକୁ ପ୍ରଭାବିତ କରିଥାଏ ଯେହେତୁ ଛୋଟ ଛୋଟ ଗାଁର ଲୋକମାନେ ଏହି ସୁବିଧାକୁ ପାଇନଥାନ୍ତି ଦେଖିବାକୁ ଗଲେ ସୁଲଭ କହିବାର ଅର୍ଥ କଣ ଯେଉଁଠାରେ କି ପ୍ରତ୍ୟେକଟି ଜିନିଷ ରହିପାରିବ ଲୋକ ଜାଣିପାରିବେ ତାହାକୁ ବ୍ୟବହାର କରିପାରିବେ ଏବଂ ନିଜ ଜୀବନକୁ ଉନ୍ନତ ଧରଣ କରିପାରିବେ କିନ୍ତୁ ଏହି ସବୁ ମେଟ୍ରୋ ସିଟି ଗୁଡ଼ାକରେ ଉପଲବ୍ଧ ରହିଆସୁଥାଏ ଯାହାଫଳରେ ସହରାଞ୍ଚଳର ଲୋକମାନେ ଯାହା ସୁବିଧା ପାଇଥାନ୍ତି ତାହା ସାଧାରଣବର୍ଗ ଯେଉଁମାନେ ଛୋଟ ଛୋଟ ଗାଁ ଗହଳିରେ ବାସ କରନ୍ତି ପର୍ବତ ଶ୍ରେଣୀରେ ବାସ କରନ୍ତି ସେମାନେ ତାହା ପାଇନଥାନ୍ତି

ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ସ୍ୱାସ୍ଥ୍ୟ ସେବା ସେଠାରେ ଉନ୍ନତ ଧରଣର ହୋଇଥାଏ ଶିକ୍ଷା ମଧ୍ୟ ଉନ୍ନତ ଧରଣର ହୋଇଥାଏ ଚାକିରି ମଧ୍ୟ ଅନେକ ପିଲା ପୁଅ ଝିଅ ପାଇଥାନ୍ତି କିନ୍ତୁ ସେହି ତୁଳନାରେ ଗାଁ ଗହଳିରେ ଥିବା ଛାତ୍ର ଛାତ୍ରୀମାନେ ବା ପୁଅ ଝିଅମାନେ ଆଜିର ୟୁଥ୍ ଯୁବ ବର୍ଗ ଯୁବ ପିଢ଼ି ଏହି ସବୁ ବିଷୟ ପାଇନଥାନ୍ତି